ସ୍କୁଲ୍ରେ ଯେନ୍ ଭାଗ ନଉଚନ୍ ଇହାଦେ ପିଲାମାନେ ତାର୍ ଗୁଟେ ଅଲ୍ଗା ରହୁଚେ ଲୋକ୍ ଜାନିପାରୁଛନ୍ ଛୁଆମାନେ କେନ୍ତା କେନ୍ତା କ୍ରିକେଟ୍ ହଉ ଭଲି ବଲ୍ ହଉ ନାଚ ଗୀତ ଯେନ୍ତା ବି ହଉ ଆମର୍ ଯେତେବେଲେ କରୁଥିଲୁ ଆମ୍କୁ କିଛି ନେଇଜାନିଥାଇ ହେ ଟାଇମ୍କେ ଆମ୍କୁ କିଛି ନାଇ ଆଏବାର୍ ଖାଲି ପଢ଼ିଯାଉଥିଲୁ ଆସୁଥିଲୁ ଖେଲ୍ବାର୍ଲାଗି ନାଇଁ କିଛି ନାଇଁ ଖେବାର୍ ଲାଗି ହେତେବେଲେ ମଧ୍ୟାହ୍ନ ଭୋଜନ ବି ନେଇଦଉଥାଇ ଛୁଆ ପଢ଼ିଗଲା ମଧ୍ୟାହ୍ନ ଭୋଜନ ଦେଇକିରି ତାର୍ ନାଚ ଗୀତ ସବୁ ହଉଚେ ବହୁତ୍ ଅନୁଭୂତି ଲାଗୁଚେ ଏହାଦେ ଦେଖିକରି ଛୁଆମାନେ ଶିଖିପାରୁଛନ୍ ପିଲାମାନେ ଜାନିପାରୁଛନ୍ ଖେଳଣା କାଣା ଏ ତାପରେ ଇଟା ତାପରେ ଇ ଯେନ୍ ନେଇକରି ଆମର୍ ଇହାଦେ ଅନୁଭୂତି ବହୁତ୍ ଅଲ୍ଗା ହେଲାନ ପିଲାଙ୍କୁ ଦେଖିକରି ସ୍କୁଲ୍ ସବୁ ସବୁ ସ୍କୁଲ୍ରେ ଚାଲିଚେ ପୋଗ୍ରାମ୍ ପାତି ଏଟା ଯେନ୍ ପ୍ରୋଗ୍ରାମ୍ଟେ ଏବେ ଚାଲିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା ସେଥିନ୍ ତ ଆଉ କଲେଜ୍ ଛୁଆମନେ ନା ହାଇ୍ସ୍କୁଲ୍ ଛୁଆମାନେ ସବୁ ଭାଗ୍ ନେଇକରି ପୁରା ମାସସାରା ଖାଲି ଏନ୍ଜଏ କରି ବୁଲା ବୁଲି କରିଚନ୍ ସେଟା ବହୁତ୍ ଏନ୍ଜଏ କରିଛନ୍ ଖେଳନା ବିଷୟ ନେଇକିରି ସବୁ ନେଇକରି ଏ କ୍ରିକେଟ୍ ହଉ ଜାଣା ହଉ ନାଚ ଡ଼ିକ ସବୁ ହେଇଚି ଏହାଦେ ଆରୁ ହେଲାନ ଆମର୍ ଟାଇମ୍ରେ ତ କିଛି ନାଇଥାଇ ଆଗରୁ ଦଶ କୁଡ଼େ ବର୍ଷର୍ ଆଗ୍ରୁ ଏହାଦେ ଯେନ୍ତା ଆସୁଛେ ପ୍ରୋଗ୍ରାମ୍ ଭଲ୍ ଚାଲିଛେ ଏନ୍ତା ଅନୁଭୂତି ଥାଉ ପିଲାମାନେ ଆଗ୍କେ ଆର୍ ବଢ଼ୁନ୍ ଆସୁଥାଉ ପ୍ରୋଗ୍ରାମ୍ ହଉଥଉ